ଆମେ ଦୈନନ୍ଦିନ ଜୀବନରେ କଥା ଭାଷା ଚାଲିଚଳଣୀ କିଛିଟା ଶବ୍ଦ ବାକ୍ୟ ବ୍ୟବହାର କରିଥାଉ ଯାହା ନିଜେ ନିଜର ଘର ଭାଷା ଓ ଶିଖିଥିବା ଶୁଣିଥିବା କଥାରୁ ମଧ୍ୟ ହୋଇଥାଏ ଆଗ କାଳରେ ପୁରୁଣା ଅମଳର ବୁଢ଼ାବୁଢ଼ୀମାନେ ଢଗଢ଼ମାଳି ରୂଢ଼ି ପ୍ରୟୋଗ କରିଥାନ୍ତି ଯେପରି ଗାଁ କନିଆଁ ସିଂଘାଣି ନାକି ଆ ବଳଦ ମୋତେ ବିନ୍ଧ ଚାଲିଲା ଶଗଡ଼ରେ ହାତ ଦେବା ଇତ୍ୟାଦି ସେମିତି କିଛି ଖଣ୍ଡାବାକ୍ୟ ଯଥା ହରିହରଙ୍କ କଥା ଶୁଣି ମା' ଯେଉଁମାନେ ବୃଥାରେ ସମୟ କାଟନ୍ତି ଏଠାରେ କଥା ସମାପ୍ତ ହୋଇନାହିଁ